ନିର୍ବାଚନ ସମୟରେ ପାର୍ଟି ପାର୍ଟି ରହିଥାନ୍ତି ବିଜେପି ପାର୍ଟି ବିଜେଡ଼ି ପାର୍ଟି ବିଏସପି ପାର୍ଟି ବହୁତ କିଛି ପାର୍ଟି ରହିଥାନ୍ତି ଯେଉଁ ସମୟରେ ନିର୍ବାଚନ ଆସେ ନିର୍ବାଚନ ନିର୍ବାଚନ ସମୟରେ ସମସ୍ତେ ଗଣ୍ଡଗୋଳ ମାଡ଼ ଗୋଳ ହଣା ପିଟା ଓ ବହୁତ କିଛି ସମସ୍ୟା ରହିଥାଏ ନିର୍ବାଚନ ଦ୍ଵାରା ସାହି ସାହିରେ ନିଜ ଲୋକ ସହିତ ଗଣ୍ଡଗୋଳ ମଧ୍ୟ ହୋଇଥାଉ ନିର୍ବାଚନ ଦ୍ଵାରା ଆମେ ବହୁତ ସମ୍ପର୍କୀୟ ମଧ୍ୟ ମାନଙ୍କୁ ହରାଇଥାଉ ନିର୍ବାଚନ ପ୍ରଚାର ବା ଯେଉଁ ସମୟରେ ଆମେ ଯେଉଁ ଟିମ୍ ଜିତେ ଯେଉଁ ଟିମ୍ ର ଲୋକ ଜିତନ୍ତି ବା ଯେଉଁ ପାର୍ଟିର ଲୋକ ଜିତନ୍ତି ବା ସେଇ ସମୟରେ ବହୁତ ଲୋକ ପୁରାପୁରି ତାଙ୍କୁ ଖରାପ ନଜରରେ ଦେଖିଥାନ୍ତି ପୁଣି ନିର୍ବାଚନ ସମୟରେ ବହୁତ ସମସ୍ତେ ଅସୁବିଧା ହୋଇଥାନ୍ତି